ଆମ ଗାଁରେ ବର୍ଷା ହେଲେ ନଈରେ ପାଣି ବଢ଼ିଲେ ଆଉ ବିଲରେ ପାଣି ହେଲେ ଲୋକମାନେ ସବୁ ନିଜ ନିଜ ବିଲ ପାଖରେ ଯାଇ ବିନ୍ଦ ବସାଇଥାନ୍ତି କେହି କେହି କେନାଲ ପାଖରେ ମଧ୍ୟ ଯାଇ ମାଛ ଧରିଥାଆନ୍ତି ଥରେ ମୁଁ ମୋ ସାଙ୍ଗ ସହ ମିଶି ମାଛ ଧରିବାକୁ ଯାଇଥିଲି ସକାଳୁ ଆସି ଦୁଇ ତିନି ଘଣ୍ଟା ହେଲା ହେଲେ ଗୋଟିଏ ବି ମାଛ ପଡ଼ିନଥିଲା ସେତେବେଳେ ଆମେ ବିଲ ପାଖଦେଇ ଫେରିଲା ବେଳେ ହଠାତ ବଡ଼ ଗଡ଼ିସଟେ ଦେଖିଥିଲୁ ତାକୁ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ହୋଇଯାଇଥିଲି ଯାହାକି ମୁଁ ନିରାଶ ହୋଇ ଫେରିବାବେଳେ ମୋତେ ଅତି ଖୁସି ଦେଇଥିଲା